ମୁଁ ଅତିଥିମାନେ ପ୍ରଥମେ ଆସିଲେ ତ ବହୁତ ଖୁସି ହୁଏ କାରଣ ମୋତେ ବହୁତ ଭଲ ଲାଗେ ଏକୁଟିଆ ମୋତେ ଭଲ ଲାଗେନି ମୁଁ ମାନେ କାମ କରିବାକୁ ମୋତେ ବହୁତ ଭଲ ଲାଗେ ରୋଷେଇର ବିଭିନ୍ନ ଆଇଟମ୍ ମୁଁ କରିବାକୁ ଭଲ ଲାଗେ କିଏ ଆସିଲେ ଖାଇବାକୁ ଦେବାକୁ ମୁଁ ବହୁତ ଖୁସି ହୁଏ ସେମାନେ ଆସିଲେ କେଉଁ ଅନୁସାରେ ସେମାନେ ଖାଇବେ ମୁଁ ତାଙ୍କୁ ପଚାରିକି ଖାଇବା ସବୁ ବନାଏ ତାଙ୍କ ଇଚ୍ଛା ଅନୁସାରେ ଯିଏ ଯେମିତି ଖାଇବେ ସେଇ ଆଠ ଦଶ ପ୍ରକାର ଆଇଟମ୍ ବି ବନାଏ ମୋର ସେତେବେଳକୁ ମୋତେ କାହିଁକି କେଜାଣି ମୋତେ ଫ୍ରି ଲାଗେ କରିବା ପାଇଁ ମୋର ଆଗ୍ରହ ବଢ଼େ ସେମାନଙ୍କୁ ମୋର ବହୁତ ଲୋକ ଆସିଲେ ମୋର କୁଣିଆମୈତ୍ର ଆସିଲେ ମୁଁ ବହୁତ ଖୁସି ହେଇଯାଏ ମୋର ମାଇଣ୍ଡ୍ ବି ଡାଇଭର୍ଟ ହେଇଯାଏ ମାନେ ମୋର ଦେହ ବି ମୋ ନିଜର ଦେହ ଖରାପ୍ଟା ବି ଭୁଲିଯାଏ ଦେହ ଖରାପ୍ ଥା ଥିଲେ ବି ମୋତେ ଜଣାପଡ଼େନି ମୋତେ କାମ କଲା ବେଳେ କାରଣ ମୁଁ ରୋଷେଇରେ ପୁରା ବ୍ୟସ୍ତ ଥାଏ କ'ଣ କିଏ ଖାଇବ ସେହି ଅନୁସାରେ ପଚାରିକି କରେ ଆଉ ଯେଉଁ ସବୁ ଆଇଟମ୍ ମାନେ ଧର କିଏ ଆମିଷରେ ମାଛ ମଟନ୍ ଆଉ ଭଲ ଜିନିଷ ଛଣାଛଣି ମୁଁ କରେ ଯେମିତିକି ବେସନ ପକୋଡ଼ା ଆଉ ଇଏ କର୍ଣ୍ଣ ଫ୍ଲୋର୍ ଦେଇ ବାଇଗଣି ଛାଣିବାକୁ ଭଲପାଏ ଆଉ ସବୁ ବିଭିନ୍ନ ଭେରାଇଟିର ମୋତେ କରିବାକୁ ଭଲ ଲାଗେ ଏମିତି ମିକ୍ସ ତରକାରୀ ଏମିତି ଛୋଲେ ଫୋଲେ ପକେଇକି ସବୁ ପ୍ରକାର ପରିବା ପକେଇକି ସେ ଗୋଟେ ଘାଣ୍ଟ ତରକାରୀ ମୋତେ କରିବାକୁ ବନେଇବାକୁ ଭଲ ଲାଗେ ଯିଏ ସାଧା ଆଇଟମ୍ ଖାଆନ୍ତି ଆମିଷରେ ତ ମୁଁ ବହୁତ ପ୍ରକାର କରି ଜାଣେ ସାଧାରେ ବି ବହୁତ ପ୍ରକାର ଅଛି ଯେହେତୁ ଘାଣ୍ଟ ପିତା କଲରା ପିତା ହେଉ କି ଯିଏ ଯେମିତି ଭଲ ପାଇଲା ଯାହାର ଡାଇବେଟିସ୍ ଅଛି ତାଙ୍କ ପାଇଁ ବି ପିତା ଆଇଟମ୍ ବନାଏ ସବୁ କିଛି ମୁଁ ଖାଇବା ଅନୁସାରେ କରେ ଯେମିତି ଯେମିତି କି ରିଲେଟିଭ୍ କହିଲେ ମୋ ବାପଘର ଶାଶୂଘର ଅଲଗା ଯିଏ ବନ୍ଧୁବାନ୍ଧବ ତାଙ୍କୁ ପଚାରିକି ସେହି ଅନୁସାରେ ତାଙ୍କ ଖାଇବାଟା ମୁଁ ଠିକ୍ ଠାକ୍ସେ ବନେଇଥାଏ ଯେହେତୁ ସେ କେମିତି ମନଦୁଃଖ ନକରି ମୋ ପାଖରୁ ଖାଇକି ଶାନ୍ତି ହେଇକି ସେ ଯିବେ ସେମାନଙ୍କ ଖୁସି ହେଇକି ଯିବା ମୋ ପାଇଁ ଖୁସି ଲାଗେ ମୋତେ